ସାର୍ ନମସ୍କାର ଆଜ୍ଞା ପୋଷ୍ଟ ଅଫିସ୍ରେ ଅଛନ୍ତି ଆଚ୍ଛା ଆପଣଙ୍କର ଆଜି ସେ ଯେଉଁ ଇଏ ଲିଙ୍କ୍ଟା କାମ କରୁଛି ଆଧାର ଯେଉଁ କରେକ୍ସନ ଲିଙ୍କ୍ଟା କାମ କରୁଛି କି

ଆଚ୍ଛା କ'ଣ କରିବା ମୋର ସେଇ ବାପା ମାଆଙ୍କର ଆଧାର କାର୍ଡ଼ ଥିଲା ଏବେ ତାଙ୍କର ଫିଙ୍ଗର ପ୍ରିଣ୍ଟ୍ଟା ଆମର ଯେଉଁ ଚାଉଳ ଆଣିଲା ବେଳେ ଆଉ ନେଉନି ଆ କେମିତି କ'ଣ କରିହେବ ଟିକିଏ କହିଲେ ନା ବାୟୋମେଟ୍ରିକ୍ ଅପଡ଼େଟ୍ କରିବୁ ଯେ ମାନେ ଆପଣ ପାଖରେ ଯାଇକି ହେବ ବୋଧେ ମୁଁ ଆଜ୍ଞା କହିପାରିବିନି ମୁଁ ତ ଜାଣିନି ସେ କେବେଠାରୁ ହେଇଥିଲା ଥିଲା ମୁଁ ଆଉ କହିପାରିବିନି କେମିତି କ'ଣ ଜାଣିପାରିବା କି ମୋବାଇଲ୍ ନମ୍ବରଟା ଲିଙ୍କ୍ ଅଛିକି ନାଇଁ

ଆଚ୍ଛା କ'ଣ ସେମାନଙ୍କୁ ନେଇକି ଯିବାକୁ ପଡ଼ିବ ଆପଣଙ୍କ କତିକି

ବାପା ଯାଇପାରିବେ କିନ୍ତୁ ମାଆଙ୍କର ଯେଉଁ ଗୋଡ଼ ଧରୁଛୁ ସିଏ ଯିବା ଭଳିଆ ନାହାନ୍ତି ଏତେ ଦୂର ଯାଇପାରିବେନି ବାପା ଚାଲିଯିବେ ବାପାଙ୍କର କିଛି ଅସୁବିଧା ନାହିଁ କିନ୍ତୁ ସେ ମାଆଙ୍କର ଟିକେ ଗୋଡ଼ ହାତ ଧରୁଛି ତ ସିଏ ଯାଇ ପାରିବେ ନାହିଁ ଟିକିଏ ଯଦି ଆପଣ ସେ ଜନସେବା କେନ୍ଦ୍ରର ପିଲାକୁ ଟିକିଏ ପଠାଇଦିଅନ୍ତେ ଆପଣଙ୍କ ଡିଭାଇସ୍ ଦେଇକି ଏଇଠି କରିପାରିବେ ମୁଁ ନହେଲେ ଯଦି ମୋବାଇଲ୍ଟା ଏଣ୍ଟ୍ରି ନଥିବ ନହେଲେ ମୁଁ ମୋବାଇଲ୍ଟା ଦେବି ଗୋଟେ ନମ୍ବର ଏଣ୍ଟ୍ରି କରିଦେବେ ଟିକିଏ ଆପଣ ପଠାଇପାରିବେ ନା

ଆପଣ କେତେ ସମୟ ପର୍ଯନ୍ତ ଅଛନ୍ତି

ସେଥିପାଇଁ କିଛି ଖର୍ଚ୍ଚ ଲାଗୁଛି କି ଆଚ୍ଛା ଆପଣ ସେ ଯେଉଁ ଜନସେବା କେନ୍ଦ୍ର ପିଲାଟା ନହେଲେ ସେ ପଠାଇଲେ ତାଙ୍କର କିଛି ଖର୍ଚ୍ଚ ଲାଗିବ କି କେତେ ମୁଁ ତାଙ୍କୁ ଗାଡ଼ି ତେଲ ଖର୍ଚ୍ଚ ଦେଇଦେବି ସିଏ ଟିକିଏ ଆମ ଘର କତିକି ଆସି କରିପାରିବେନିନା ଏ ମାଆ ହଁ ହଁ ହଁ ହଁ ତା'ହେଲେ ମୁଁ ଖାଲି ମୋବାଇଲ୍ ମୁଁ ଖାଲି ଆଧାର କାର୍ଡ଼ଟା ନେଇକିଗଲେ ଆପଣ ଦେଖିଦେବେ ଆଚ୍ଛା ଏଇଟାର ପାଇଁ ଖର୍ଚ୍ଚ ହେଉଛି ଆପଣ ଖାଲି ମୋବାଇଲ୍ଟା ଦେଖିବା ପାଇଁ ପଚାଶ ଟଙ୍କା ନେବେ ନା ଏଇଟା ଅପଡ଼େଟ୍ କଲେ ପଚାଶ ଟଙ୍କା ନେବେ ଦେଖିବା ପାଇଁ ସେମିତି କିଛି ପଇସା ନାହିଁ ତ ଆଚ୍ଛା ଆଜ୍ଞା ମୋ ମୋବାଇଲ୍ରେ ତ ମୋ ଆଧାର କାର୍ଡ଼ଟା ମୋ ମୋବାଇଲ୍ରେ ଲିଙ୍କ୍ ହେଇକି ଅଛି ଆଉ ମୋ ନମ୍ବରଟା ପୁଣି ସେଇ ଦୁଇଟାଙ୍କ ମୋବାଇଲ୍ରେ ଲିଙ୍କ୍ ହେଇପାରିବ ନା ନେବନି ମୋ ମୋ ନମ୍ବରଟା ନେଇଗଲେ ଚଳିବ

ନା ବାପା ମାଆ ବୁଢ଼ା ହେଇଗଲେଣି ସେ ଆଉ ମୋବାଇଲ୍ ଧରୁନାହାନ୍ତି ମୋ ମୋ ସ୍ତ୍ରୀର ମୋବାଇଲ୍ ନମ୍ବରଟା ଅଛି ସେଇଟା ନେଇଯିବି କି ନା ଦୁଇଟା ଆଧାର କାର୍ଡ଼ରେ ଗୋଟେ ମୋବାଇଲ୍ ନମ୍ବର ନେବି ନା ଆଉ ଗୋଟେ ମୋବାଇଲ୍ ନମ୍ବର ମୋ ପୁଅର ଅଛି ତାକୁ ବି ନେଇଯିବି ଦୁଇଟା ଦରକାର ନା ଗୋଟେ ହେଲେବି ଚଳିବ

ଆଚ୍ଛା ଗୋଟେ ଆଧାର କାର୍ଡ଼ରେ ଏବେ ଗୋଟେ ନମ୍ବର ଦୁଇଟା ନମ୍ବର ହେଲେ ହେବନି ତା'ହେଲେ ଦୁଇଟା ନମ୍ବର ନେବାକୁ ପଡ଼ିବ ତାର ଓ ଟି ପି ଆସିବ ବୋଧେ ଓହୋ ଓ ଟି ପି ଆସିବ ତାଙ୍କର ଲକ୍ସ ସବୁ ମନେରଖିକି ନେଇକି ଯିବାକୁ ପଡ଼ିବ ଓ ଟି ପି ଆସିଲେ ସେଇଟା ଆସିଲାପରେ ଆପଣ ଅପଡ଼େଟ କରିବେ ଆଉ ନୁହେଁ କି ଆଚ୍ଛା ତାଙ୍କ ଫିଙ୍ଗର ପ୍ରିଣ୍ଟ୍ଟା ପରେ ଆସିକି କରିବା ଆଉ କ'ଣ

ଆଚ୍ଛା ତା'ହେଲେ ସେଇଟା ପାଇଁ ଆଚ୍ଛା ମୁଁ କ'ଣ କହୁଥିଲି କି ଆମ ଗାଁରେ ଏଇଭଳି କିଛି ପ୍ରାୟ ପାଞ୍ଚ ଦଶଟା ଅଛି ଆଧାର କାର୍ଡ଼ ଏଇ ମାନଙ୍କର ଅପଡ଼େଟ୍ ହେଉନି ଇଏ ସେମାନଙ୍କୁ ସବୁ କହିଦେଇଥିବି କି ତାଙ୍କ ନମ୍ବର ନେଇଯିବି କି

ତ ବଢ଼ିଆ ହୁଅନ୍ତା କେବେ ସେ ଡେଟ୍ ଗୋଟେ କରୁନାହାନ୍ତି ପଚାରିକି ମୋତେ ସେ ଫାଇନାଲ୍ କରୁନାହାନ୍ତି କେଉଁଦିନ ଫାଙ୍କା ହେବ ମୁଁ ସେଇ ଦିନ ସମସ୍ତଙ୍କ ଆଧାର କାର୍ଡ଼ ସବୁ ରଖିଥିବି ସେ ଲୋକକୁ ବି ରଖିଥିବି ଯାହାର ବା ସମସ୍ତେ ସେଇ ଦିନ ଗୋଟେ କରିଦେଇଥାନ୍ତେ କାରଣ ଭଲ ହେଇଥାନ୍ତା ଇଏ ଏତେ ସେ ଏତେ ଲୋକ ଆଉ ଯାଇ ପାରିବେନା ସେତେ ବାଟ ବରଂ ଭଲ ହୁଅନ୍ତା ଟିକିଏ ପଚାରୁନାହାନ୍ତି ନା ମୁଁ ଜାଣିଛି ଆଜ୍ଞା କୋଡ଼ିଏଟା କୋଡ଼ିଏ ଜଣ କୋଡ଼ିଏ ଜଣଙ୍କର ଆଧାର ଅପଡ଼େଟ୍ ହେବ ହଁ ତିନି ଜଣ ପିଲା ହଁ ତିନି ଜଣ ପିଲା ଆସନ୍ତୁ ଆଚ୍ଛା ସିଏ କେତେ ସମୟ ଲାଗିବ ହେଲେ ତାଙ୍କ ପାଇଁ ସେ ତିନି ଜଣଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ନହେଲେ ଆମେ କରିବୁ ଏଠି ଏଠି ରୋଷେଇବାସ କରିକି ତାଙ୍କ ପାଇଁ ଖାଇବାପିଇବା ବ୍ୟବସ୍ଥା କରିବୁ ଆପଣ ଟିକିଏ ପଠାନ୍ତୁ ଆଉ ପଚାଶ ଟଙ୍କା ଲେଖାଏଁ ମୁଁ ସମସ୍ତଙ୍କଠାରୁ କଲେକ୍ସନ୍ କରି ରଖିଥିବି ଆପଣ ଖାଲି ଆସିଲା ମାନେ ମୁଁ ଆମ ଟିକିଏ ଆରମ୍ଭ କରିଦବୁ ଆଉ କେଉଁ ଡେଟ୍ଟା କହିଲେନି ବୁଧବାର ନା ଗୁରୁବାର ନା ଶୁକ୍ରବାର ଆସିବେ ଆଗ ବୁଧବାର ଦିନ ତ ଆଚ୍ଛା ଟାଇମିଂଟା ଟିକିଏ କହିଲେନି କେତେ ଟାଇମ୍ରେ ସେମାନେ ଆସିବେ ମୁଁ ସେଇ ଅନୁସାରେ କହିଥାନ୍ତି ଦଶଟା ବେଳକୁ ଆସି ପହଞ୍ଚିଯିବେ ତ ହଉ ଠିକ୍ ଅଛି ଠିକ୍ ଅଛି ଦଶଟାବେଳକୁ ଟିକିଏ ଆସନ୍ତୁ କାରଣ ଆମର ଏଠି ବହୁତ ଅସୁବିଧା ହେଉଛି ନା ଚାଉଳ ପାଉନାହାନ୍ତି ଇଏ କରୁନାହାନ୍ତି ଟିକିଏ ଦରକାର ନା ଏଠି ଚାଉଳ ଫାଉଳ ସବୁ କିଛି ହେଇନି ଆଉ ଟିକିଏ ହଉ ଧନ୍ୟବାଦ ଆସନ୍ତୁ ଟିକିଏ ଦଶଟାବେଳକୁ ହେଲା ହଉ ହଉ ଆଜ୍ଞା